ଓଡ଼ିଆ ଭାଷାରେ ତ ସାଧାରଣତଃ ଭୁଲ୍ ଅନେକ ଭୁଲ୍ ଥାଏ ସେଥିମଧ୍ୟରୁ ଗାଁ ଗହଳି ଭାଷା ବିଦେଶୀ ଭାଷା ଏବଂ ରାଜ୍ୟର ଯେ ଦେଶେ ଯାଇ ସେ ଫଳ ଖାଇ ବିଭିନ୍ନ ପ୍ରକାର ଦେଶ ଗାଁ ଅଞ୍ଚଳକୁ ଗଲେ ବିଭିନ୍ନ ପ୍ରକାରର ଭାଷାର ପରିମାର୍ଜିତ ହୋଇଥାଏ ତେଣୁ ଓଡ଼ିଆ ଭାଷାର ଯେଉଁଟା ଆମର ଶିକ୍ଷାଗତ ଉପରେ ଆସୁଛି ତାକୁ ଆମେ ସୁଧାର ରୂପେ ବ୍ୟାକରଣଗତ ଅନୁସାରେ କହିଲେ ତାହା ଠିକ୍ ବୋଲି ସମାଧାନ ହେଇପାରିବ ଆଉ ଯଦି ଏମିତି ସାଧାରଣ ଗାଉଁଲି ଭାଷା ବ୍ୟବହାର କରିବ ତା'ହେଲେ ଓଡ଼ିଆ ଭାଷାର କେବେ ଉନ୍ନତି କରିହେବ ନାହିଁ